ମୋତେ ବାଇକ୍ ଚଲେଇଆକୁ ଭଲ ଲାଗେ ମୁଁ ପ୍ରଥମେ ଘରୁ ବାହାରିଲେ ହ୍ୟାଣ୍ଡ୍ ଗ୍ଳୋବ୍ସ ହେଲମେଟ୍ ବୁଟ୍ ବି ଇତ୍ୟାଦି ପିନ୍ଧିଥାଏ ଏହା ପିନ୍ଧିବା ଦ୍ଵାରା ଦୁର୍ଘଟଣା ଘଟେ ନାହିଁ ଦୁର୍ଘଟଣାରୁ ବଞ୍ଚି ଯାଇଥାଏ ଆଉ ବେଗ ଗାଡ଼ିର ବେଗ ଲୋକେ ଥିଲା ଲୋକେ ବସିଥିଲା ବେଳେ ଗାଡ଼ିର ବେଗକୁ କମେଇ ଦିଆଯାଏ ଲୋକେ ନଥିଲେ ଗାଡ଼ିର ବେଗକୁ ବଢ଼େଇ ଦିଆଯାଏ ଏ ମୋତେ ବାଇକ୍ ଚଲେଇଆକୁ ଭଲ ଲାଗେ